ଗଣତନ୍ତ୍ର କହିଲେ ଲୋକମାନଙ୍କର ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ସେଥିପାଇଁ ଆଜିର ସରକାର ଏକ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପାଇଁ ଲୋକମାନଙ୍କୁ କିପରି ଭଲ କରିପାରିବେ ସେଥି ନିମେନ୍ତ ଆମର ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଆଣିଛନ୍ତି ଯାହା ପରେ କି ଲୋକମାନେ ବହୁ ବହୁ ଭାବରେ ଉପକୃତ ହୋଇପାରୁଛନ୍ତି ଯେପରି କାଳିଆ ଯୋଜନା କାଳିଆ ଯୋଜନା କହିଲେ କ'ଣ ବୁଝୁଛନ୍ତି ନା କେତେକ ଚାଷୀମାନେ ଯେଉଁମାନେ କି ସେମାନଙ୍କୁ ଜମିରେ ଚାଷ କରିବା ପାଇଁ ତାଙ୍କ ପାଖରେ ପଇସା ନଥାଏ କି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେଥିପାଇଁ ସରକାର ସେମାନଙ୍କୁ କାଳିଆ ଯୋଜନା ଭାବରେ କିଛି ପଇସା ଦେଇଥାଏ ଯାହାଫଳରେ କି ସେମାନେ ସେଇ ପଇସାକୁ ଉପଯୋଗ କରି ନିଜ ଚାଷ କ୍ଷେତ୍ରରେ ସେ ଆଗକୁ ବଢ଼ିପାରିଥାନ୍ତି ଓ ଭଲ ଚାଷ ଲ ଅମଳ କରିକି ନିଜର ପେଟ ପୋଷିକି ନିଜର ବୃତ୍ତିକୁ ସହିତ ବୃତ୍ତିକୁ ଆଗକୁ ବଢ଼େଇ ପାରିଥାଆନ୍ତି କାରଣ ଚାଷୀ ହେଉଛି ଆମର ଦେଶର ଦେଶର ମୂଳ ମୂଳ ପିଣ୍ଡ ଯାହା ପି ଯାହା ଦ୍ଵାରା କି ଆମେ ଆମ ଦେଶ ଖାଦ୍ୟ ପାଉଛି ଯଦି ଚାଷୀମାନେ ନଥାନ୍ତେ ତାହାହେଲେ କ'ଣ ଆମେ ଖାଦ୍ୟ ପାଇପାରିଥାନ୍ତେ କି ତାପରେ ବସୁଧା ଯୋଜନା କହିଲେ କ'ଣ ବୁଝୁଛନ୍ତି ସରକାର ଏକ ବସୁଧା ଯୋଜନା କରିଛନ୍ତି ଯାହା ମଧ୍ୟମରେ କି ସେ ଘର ଘରକୁ ଜଳ ପ୍ରଦାନ କରୁଛନ୍ତି ଆଜିକାଲି କିଛି କିଛି ଘରେ ମଧ୍ୟ ଗାଁ ଗହଳିରେ ଯେଉଁଠାରେ କି ଜଳର ବହୁ ଅସୁବିଧା ଦେଖାଯାଉଛି ଏମାନେ କୂଅରୁ କଷ୍ଟ କରି ପାଣି କାଢୁଛନ୍ତି ଆଉ ବହୁ ନଦୀ ନାଳରୁ ପାଣି ପିଇକି ତାଙ୍କ ଦେହ ଅସୁସ୍ଥ ହେଉଛି ଓ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି ସେଥିପାଇଁ ସରକାର ବସୁଧା ଯୋଜନା ମାଧ୍ୟମରେ ଘର ଘରକୁ ଜଳ ପ୍ରଦାନ ଜଳ ବା ପାଇପ୍ ବସେଇକି ଟ୍ୟାପ୍ ବସେଇକି ଜଳ ସେଚନ କରୁଛନ୍ତି ଯାହାଫଳରେ କି ଲୋକମାନେ ଜଳର ଅଭାବରେ ଅଭାବ ନଭୋଗିକି ଜଳ ସୁବିଧାରେ ପାଇପାରୁଛନ୍ତି ଏବଂ ଖୁସିରେ ଜୀବନଜାପାନ କରୁଛନ୍ତି ଆଉ ହେଲା ମଧୁବାବୁ ପେନସନ୍ ଯୋଜନା ମଧୁବାବୁ ପେନସନ୍ ଯୋଜନା ସରକାରଙ୍କର ଏକ ମୁଖ୍ୟ ଯୋଜନା କହିଲେ ଚଳେ କାରଣ ଏହି ଯୋଜନା ମାଧ୍ୟମରେ ସିଏ କ'ଣ କରୁଛନ୍ତି ନା ବାଧିକ ଲୋକମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ଯାହାଫଳରେ କି ହେଲା ବୁଢ଼ା ବୁଢ଼ୀମାନେ କ'ଣ କରୁଛନ୍ତି ସେମାନଙ୍କର ମାନେ ଯେତେବେଳେ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହି ପଇସା ମାଧ୍ୟମରେ ସିଏ ତାଙ୍କର ଜୀବନକୁ ଜୀବନକୁ ଚଲେଇ ପାରୁଛନ୍ତି ଆଉ ତାଙ୍କର ବାକି ଜୀବନକୁ ସେ ଖୁସିରେ କଟେଇ ପାରୁଛନ୍ତି ସରକାର ଏହି ପରି କେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି